ହ୍ୟାଲୋ ହଁ ମୁଇଁ ଅନୁପର ମା ମା କହୁଥିଲି ଆପଣ କିଏ ହଁ ସାର୍ ନମସ୍କାର ସାର୍ ଆମର ଅନୁପ କେମିତି ଲେଖାପଢ଼ାରେ ଲେଖାପଢ଼ା କରୁଛି ସ୍କୁଲରେ ଲେଟରେ ଯାଉଛି ତ ସେ ଆମ ଗାଁ ଗାଁରୁ ବାହାରେ ସେ ଟିଉସନ୍ ଯାଉଛି ସେ ସେ ଟିଉସନରେ ଆସିବ ବୋଲି ଆସିବାକୁ ତ ଲେଟ୍ କରିଦେଇଛି

ହଁ ହଁ ତା'ହେଲେ ତ କରୁଛି ଯେ ଯେତିକ ପାରୁଛି ସେତିକି ତ କରୁଛି ଆପଣ ଟିକେ ଗାଁକୁ ଗାଁକୁ

ତ ମୁଁ କାଲିଠୁ ଚେଷ୍ଟା କରିବି ସେ ସଖାଳୁ ସଖାଳୁ ଯିବା ପାଇଁ ଆଉ ଛାଡ଼ ମ ଅନୁପ ଗଣିତ କେମିତି କେମିତି ଜାନୁଛି ହଁ ହଁ ଆଉ ଓଡ଼ିଆ ହଁ ସାର୍ ତ ମୁଁ କହିଲି ସେତ ଗାଁର ବାହାରେ ଟିଉସନ୍ ଯାଉଛି ତ ସାର୍ ଆସିବାକୁ ଲେଟ୍ ହେଇଯାଇଛି ଏ ଆମେ କାଲିଠୁ କହିବି ଯେ ତା'କୁ ଅଧଘଣ୍ଟା ଆଗରୁ ଛାଡ଼ିଦିଅ

ହଁ ସାର୍ ଠିକ ଅଛି ମୁଁ କାଲି ଯାଇ କହିବି ଅଧାଘଣ୍ଟା ଆଗରୁ ଛାଡ଼ି ଦେବାକୁ ଟିଉସନରୁ କାଲି ଚେଷ୍ଟା କରିବି ସେ ସଖାଳେ ସଖାଳେ ଯିବାକୁ ହଁ ସାର୍ ଇଂଗ୍ଲିଶ୍ ଯାନୁଛି କି ହଁ ସାର୍ କାଲି ଚେଷ୍ଟା କରିବି ସେ ସଖାଳୁ ସଖାଳୁ ଯିବା ପାଇଁ ହଁ ସାର୍ ହଁ ସାର୍ କାଲି ସଖାଳୁ ସଖାଳୁ ପଠାଇବି ଚିସ ପଠାଇବି ଚିଷ୍ଟା କରିବି ପଠାଇବି ସଖାଳୁ ସଖାଳୁ ହଁ ସାର୍ ରାଖୁଛି ନମସ୍କାର